ଆମ ଓଡ଼ିଶାରେ ବିଭିନ୍ନ ସାଂସ୍କୃତିକ ଧାର୍ମିକ କାର୍ଯ୍ୟ ବିଭିନ୍ନ ପ୍ରକାର ଅନୁଷ୍ଠିତ ହୋଇଥାଏ ସେଥି ମଧ୍ୟରୁ କୋଣାର୍କରେ ଆମର ଏକ କୋଣାର୍କ ମହୋତ୍ସବ ଫେଷ୍ଟିଭାଲ୍ର ଆୟୋଜନ ହୋଇଥାଏ ଏଇ ଫେଷ୍ଟିଭାଲ୍କୁ ଦେଖିବାପାଇଁ ଦେଶବିଦେଶରୁ ବହୁ ଚାରିଆଡ଼ୁ ଲୋକ ଯାତ୍ରୀମାନେ ଆସନ୍ତି ଏ କୋଣାର୍କରେ ଏବେ ବିଭିନ୍ନ ଧାର୍ମିକ କାର୍ଯ୍ୟ ଅନୁଷ୍ଠାନ ହୋଇଥାଏ ଏ ନାଚଗୀତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ ବିଭିନ୍ନ ପ୍ରକାର ଖେଳଣାର ସମାରୋହ ହୋଇଥାଏ ପିଲାମାନଙ୍କ ପାଇଁ ମଧ୍ୟ ପିଲାମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ ନାଚ ଗୀତ ମାଧ୍ୟମରେ ଦେଖାଯାଇଥାଏ ଏବଂ ଏଠାରେ ଆମର ଅନେକ ଦେଶବିଦେଶରୁ ଲୋକ ଯେଉଁ ଆସନ୍ତି ସେମାନେ ମଧ୍ୟ ଭାଗ ନେଇଥାନ୍ତି ନାଚ ଗୀତରେ ସିଏ ନାଚ ଗୀତରେ ଭାଗ ନେଇଥାନ୍ତି ଏବଂ ନାଚ ଗୀତ ଦେଖି ମନ ମନ ମଧ୍ୟ ରଞ୍ଜିତ କରିଥାନ୍ତି ଏଇଭଳି ଭାବେ ଆମର କୋଣାର୍କ ମହୋତ୍ସବ ହୋଇଥାଏ ଏଇ ମହୋତ୍ସବରେ ବହୁତ ମଜା ହୋଇଥାଏ ଭଲ ବିଭିନ୍ନ ପ୍ରକାର ଜିନିଷ ଖାଦ୍ଯ ଏଠାରେ ଖାଇବା ପାଇଁ ହୋଇଥାଏ ଏବଂ ଯେଉଁ ବାହାରୁ ସବୁ ଆସନ୍ତି ଯାତ୍ରୀମାନେ ସେ କିପରି ଭାବେ ରହିବେ ସୁସ୍ଥ ରହିବେ ତାଙ୍କୁ ଉତ୍ତମ ତାଙ୍କର ଖାଦ୍ୟର ଧ୍ୟାନ ନିଆଯାଏ ଯେ ନିଆଯାଏ ଓ ତାଙ୍କ ବିଭିନ୍ନ ପ୍ରକାରର ଧାର୍ମିକ ସଂସ୍କୁତିକ ଗୀତ ନାଚର ଇଏରେ ସିଏ ତାଙ୍କର ମନ ମୁଗ୍ଧ ହୋଇଥାଏ ଏବଂ ସିଏ ତାଙ୍କର ସମସ୍ତ ପର୍ଯ୍ୟ ପର୍ଯ୍ୟଟକ ସ୍ଥାନ ମଧ୍ୟ ଦେଖି ସିଏ ତାଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଏଇଭଳି ଭାବେ ଆମର ଓଡ଼ିଶାରେ ଓଡ଼ିଶା ବହୁତ ଲୋକପ୍ରିୟ ଅଟେ ନାଚ ଗୀତ ପାରମ୍ପରିକ କାର୍ଯ୍ୟକ୍ରମ ଯୋଗୁ